ଓଡ଼ିଶାର କୃଷି କ୍ଷେତ୍ରରେ କୃଷିମାନେ ଅନେକ ପ୍ରତିକ୍ରିୟା କରିଥାନ୍ତି କାରଣ କୃଷିମାନେ ଅନେକ ପ୍ରତିକ୍ରିୟାରେ ପଡ଼ିଥାନ୍ତି କୃଷ କୃଷକମାନେ ଚାଷ ଉପରେ ନିର୍ଭର କରିଥାନ୍ତି ଓ କୃଷକମାନେ ଚାଷ ଉପରେ ନିର୍ଭର କରି ଚାଷ କରନ୍ତି କାରଣ ଫସଲରୁ ମିଳୁଥିବା ଅନେକ ପ୍ରକାର ଖାଦ୍ୟ ବନିଥାଏ ଓ ସେହି ଖାଦ୍ୟରୁ ଅନେକ ଗୁଡ଼ାଏ ଲୋକ ବଞ୍ଚିଥାନ୍ତି

କୃଷକମାନେ କୃଷି କାର୍ଯ୍ୟ କରିଥାନ୍ତି ତେଣୁ କୃଷି କାର୍ଯ୍ୟ ହେଉଛି ଆମ ପାରମ୍ପାରିକ କାର୍ଯ୍ୟ କୃଷି କାର୍ଯ୍ୟ ପାଇଁ ଅନେକ ଗୁଡ଼ିଏ ସୁ ସୁବିଧା ଗୁଡ଼ିକ ଯୋଗାଇଦେବା ଆବଶ୍ୟକ ଓ କୃଷକମାନେ ନିଜ ଘରକୁ ବିକି ନିଜ କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି ତେଣୁ ତାହାକୁ ସାହାଯ୍ୟ କରିବା ଉଚିତ